ଆମ ଅଞ୍ଚଳରେ ବହୁତଗୁଡ଼ିଏ ହସ୍ତଶିଳ୍ପ ଅଛି ସେଗୁଡ଼ିକ କୁମ୍ଭାର ହାଣ୍ଡି ମାଠିଆ ବଢ଼ା ସରେଇ ସବୁ ତିଆରି କରେ ଊଲ୍ରେ ତିଆରି ହେଉଥିବା ସ୍ଵେଟର ମଫଲର୍ ଦୁଆରିଲେ ଛୋଟ ଛୋଟ କଣ୍ଢେଇ ସବୁ ତିଆରି ହୁଏ ବାଉଁଶରେ ତିଆରି ହେଉଥିବା ଡାଲା କୁଲା ଟୋକଲି ଏସବୁ ତିଆରି ହୁଏ ଆଉ ଚାନ୍ଦୁଆ ବି ତିଆରି ହୁଏ ଲୁଗାବି ତିଆରି ହୁଏ ବିଛଣା ଯେଉଁ ମଶାରି ବି ତିଆରି ହୁଏ ଯେଉଁ ସପ ବି ତିଆରି ହୁଏ ସପ ବି ହସ୍ତ ଶିଳ୍ପ କାର୍ଯ୍ୟକ୍ରମ ହୁଏ ଆଉ ଚଟେଇବି ତିଆରି ହୁଏ ଯେଉଁ ତାଳ ପତ୍ରରେ ବି ପତ୍ରରେ ବି ଟୋକଲି ତିଆରି ହୁଏ ଏହିସବୁଗୁଡ଼ିକ ବହୁତ ପ୍ରକାର ହସ୍ତଶିଳ୍ପ ଅଛି